ହ୍ୟାଲୋ କ'ଣ ହେଲା କି ମ୍ୟାମ୍ ହଁ ହଁ ନାଇଁ ମ୍ୟାମ୍ କିଏ କମ୍ପଲେନ୍ କରିଛି କି କ'ଣ କ'ଣ ପାଇଁ ହେଉ କ'ଣ କ କ'ଣ କ'ଣ ଯିବାର ଥିଲା ପିଲାମାନଙ୍କର କ'ଣ ଅସୁବିଧା ହେଇଛି କି କ'ଣ କିଏ କିଏ କିଏ କିଏ କମ୍ପଲେନ୍ କରିଛନ୍ତି କି ନାଇଁ ନାଇଁ ମୁଁ ତ କିଛି କରିନି ନାଇଁ ମ୍ୟାମ୍ ମୁଁ କିଛି କରିନି ଆଉ କ'ଣ କରିଛି କିଛି ପିଲାମାନେ ସେମିତି କମ୍ପଲେନ୍ କରି ଦେଇଛନ୍ତି ଆଉ ଯିମି ମ୍ୟାମ୍ ଏଇଟା ଅସୁବିଧା ପଡ଼ିଛିନା ନାଇଁ ନାଇଁ ମ୍ୟାମ୍ ମୋର ଏଇଟା ଅସୁବିଧା କିଛି ଦେହ ଖରାପ ଅଛି ତ ସେଇଥିପାଇଁ ମୁଁ ଯାଉନି କ'ଣ ନାଇଁ ମ୍ୟାମ୍ ମୁଁ ଯିବି ନା ମୋ ଦେହ ଯେତେବେଳେ ସୁସ୍ଥ ହେଇଯିବ ମୁଁ ସେତେବେଳେ ଯିବି ମ୍ୟାମ୍ ରେଗୁଲାର୍ରେ କାମକୁ ଯିବି କ'ଣ ମ୍ୟାମ୍ ହଁ ମ୍ୟାମ୍ ଯେ ଏଇଟା ମୁଁ ଅସୁବିଧା ପଡ଼ିଗଲା ନେହେଲେ ମୁଁ ସବୁବେଳେ ଯିବି ହଁ କାମ ତ ଥିବ ନା ମୋର ସବୁ କାମ ରହି ଯାଉଥିବ ଆଉ ନାଇଁ ମ୍ୟାମ୍ ପିଲାମାନେ ସେମିତି କହି ଦେଇଛନ୍ତି ଆଉ ମୋ ମୋ ଦେହ କଥା ସେମାନେ କେମିତି ବୁଝିବେ ନାଇଁ ନାଇଁ ମୋ ଦେହ ଯେତେବେଳେ ସୁସ୍ଥ ହେଇଯିବ ମୁଁ ସେତେବେଳେ ଠୁ ମୋ ଡ୍ୟୁଟିରେ ମୁଁ ଲାଗି ପଡ଼ିବି ମୁଁ ରେଗୁଲାର୍ ଦେହ ସୁସ୍ଥ ହେଲେ ମୁଁ ରେଗୁଲାର୍ ଯିବି ନା କାମ ପାଇଁ ନାଇଁ ମ୍ୟାମ୍ ସେମିତି କିଛି ନାଇଁ ଆଉ କିଛି କଥା ନାଇଁ ଠିକ୍ ସେମିତି ରେଗୁଲାର୍ ଯିବିନା